ହ୍ୟାଲୋ ଆଜ୍ଞା ମୁଁ ଥାର୍ଟି ଏଇଟରୁୁ କହୁଥିଲି ଗୋଲ୍ଡେନ ଭ୍ୟୁ ରେଷ୍ଟୁରାଣ୍ଟ ଲାଗିଛି ଏଇଟା ଫୋନ୍

ହଁ ଆପଣଙ୍କର ଆଜି ରେଷ୍ଟୁରାଣ୍ଟଟି ଖୋଲା ଅଛି ଆଉ ଯଦି ଖୋଲା ଅଛି ଆପଣ ଆମ ଏମ ଇ ଥାର୍ଟି ଏଇଟ୍ ଆମ ଭିଲେଜ୍ ଏଇଠି ଡେଲିଭରି କରିପାରିବେ କି ଆଉ ଆପଣଙ୍କ କ'ଣ କ'ଣ ଇଏ ଖାଦ୍ୟ ସାମଗ୍ରୀ ଅଛି ତାହାର ଟିକେ ବିବରଣୀ ଦେଇପାରିବେ କି ଆଉ ଚିକେନ୍ ବିରିୟାନୀ ସାଧାରେ କ'ଣ କରୁଛନ୍ତି ସାଧା କେତେ ପ୍ରକାର ଟିକେ ଅଛି କହିବେ ଜଣାଇବେ ମୋତେ ଟିକେ ଆଉ ଚିକେନ୍ ବିରିୟାନୀ ମଟନ୍ କରୁଛନ୍ତି ଯଦି କରୁଛନ୍ତି ତାହେଲେ କେଉଁ ଖାଦ୍ୟରେ କେତେ ରେଟ୍ ଅଛି ଚିକେନ୍ ବିରିୟାନୀରୁ କେତେ ରେଟ୍ ଅଛି ମଟନ୍ ବିରିୟାନୀରୁ କେତେ ରେଟ୍ ଅଛି ସାଧା କେତେ ରେଟ୍ ଅଛି

ଆଜ୍ଞା ଯଦି ଇଏ ଅଛି ଆଉ କ'ଣ ଆଇଟମ୍ ଅଛି ହଁ ସାଧା ସ୍ପେଶିଆଲ୍ ଆଇଟମ୍ ଅଛି ଆପଣ ଡେଲିଭରି କରିବେ ଆପଣଙ୍କର ସବୁଦିନ ଖୋଲା ରହୁଛି ନାଇଁ ମ ନିର୍ଦ୍ଧିଷ୍ଟ କିଛି ଦିନ ବନ୍ଦ ରହୁଛି ମୁଁ ଟିକେ ଜାଣିବାକୁ ଚାହେଁ ଧନ୍ୟବାଦ